ସମୟ ସହିତ ବାକି ବିଶ୍ୱ ସହିତ ଓଡ଼ିଶାର ସମ୍ପର୍କ ଦିନକୁ ଦିନ ବଦଳିବାରେ ଲାଗିଛି ଭାରତର ଭୌଗୋଳିକ ଦୃଶ୍ୟ ପଟରେ ଓଡ଼ିଶାର ପୂର୍ବ ରାଜ୍ୟ ଶାନ୍ତି ସାଂସ୍କୃତିକ ଐତିହ୍ୟ ଏବଂ ଆର୍ଥିକ କାର୍ଯ୍ୟକଳାପରେ ଏକ ମିଶ୍ରଣ ଭାବରେ ଛିଡ଼ା ହୋଇଛି ବିିବିଧ ସଂସ୍କୃତି ଏବଂ ପରମ୍ପରାର ଏକ ନିଆରା ମିଶ୍ରଣର ଏହି ରାଜ୍ୟ କେବଳ ଏକ ସ୍ୱତନ୍ତ୍ର ସଂସ୍ଥା ନୁହେଁ ବରଂ ଏହାର ପଡ଼ୋଶୀ ରାଜ୍ୟ ସହିତ ନିବିଡ଼ ଭାବରେ ଜଡ଼ିତ ପଶ୍ଚିମବଙ୍ଗ ଝାଡ଼ଖଣ୍ଡ ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶର ଚାରୋଟି ଭିନ୍ନ ଭାରତୀୟ ରାଜ୍ୟ ସୀମାବର୍ତ୍ତୀ ଓଡ଼ିଶାର ସମ୍ପର୍କ ପ୍ରଶାସନିକ ସୀମା ଅତିକ୍ରମ କରି ସାଂସ୍କୃତିକ ଆଦାନ ପ୍ରଦାନ ଇତିହାସ ଏବଂ ଆର୍ଥନୈତିକ ନିର୍ଭରଶୀଳର ରଙ୍ଗୀନ ଚିତ୍ର ଆଙ୍କିଛି ଏହି ଆର୍ଟିକଲ ଓଡ଼ିଶାର ଭୌଗୋଳିକ ଇଣ୍ଟରଫେସ୍ ଏବଂ ଏହାର ପଡ଼ୋଶୀ ରାଜ୍ୟମାନଙ୍କ ସହିତ ଜଟିଳ ସାମାଜିକ ସାଂସ୍କୃତିକ ସମ୍ପର୍କ ବିଷୟରେ ଏକ ସମୃଦ୍ଧ ବୁଝାମଣା ଅନ୍ତର୍ଭୁତ କରେ ଏହି ଅଞ୍ଚଳର ସାମାଜିକ ଅର୍ଥ ଭୌତିକ କପଡ଼ା ଗଠନ କରୁଥିବା ପରସ୍ପର ସହ ଜଡ଼ିତ ବୁଣାକୁ ଆଲୋକିତ କରେ ସମୟର ସୁଅରେ ଓଡ଼ିଶା ସହିତ ଅନ୍ୟ ରାଜ୍ୟମାନଙ୍କ ସମ୍ପର୍କ ବଦଳିଛି ଓଡ଼ିଶାର ଉତ୍ତର ପୂର୍ବକୁ ଆପଣ ଆପଣ ପଶ୍ଚିମବଙ୍ଗର ଉତ୍ତେଜନାପୂର୍ଣ୍ଣ ତଥା ଜୀବନ୍ତ ରାଜ୍ୟ ପାଇଛନ୍ତି ସାଂସ୍କୃତିକ ଭାବରେ ସମୃଦ୍ଧ ଏବଂ ଐତିହାସିକ ମହତ୍ତ୍ୱପୂର୍ଣ୍ଣ ପଶ୍ଚିମବଙ୍ଗ ଜିଲ୍ଲା ବାଲେଶ୍ୱରରେ ଓଡ଼ିଶା ସହିତ ଏକ ସୀମା ବାଣ୍ଟିଛି ଯାହା ବଙ୍ଗାଳୀ ଏବଂ ଓଡ଼ିଆ ସାହିତ୍ୟର ଓଡ଼ିଆ ସଂସ୍କୃତିର ଅନନ୍ୟ ମିଶ୍ରଣକୁ ପ୍ରମାଣ କରେ ଝାଡ଼ଖଣ୍ଡ ଖଣି ଏବଂ ଖଣିଜ ଉତ୍ପାଦନରେ ଓଡ଼ିଶା ସହ ସହଭାଗୀ ଅଟେ ଭାରତର ଭାଇ ରାଇସ୍ ବଲ୍ ଭାବରେ ଜଣାଶୁଣା ଛତିଶଗଡ଼ର ଓଡ଼ିଶା ସହିତ ସାମାଜିକ ଆର୍ଥନୈତିକ ସମ୍ପର୍କ ରହିଛି ସେମାନେ ସାଂସ୍କୃତିକ ପର୍ବ ଏବଂ ସୀମାନ୍ତ ଅଞ୍ଚଳରେ ବାସ କରୁଥିବା ଜନଜାତି ଏବଂ ଅନୁଶାସିତ ଜାତିର ମାନ୍ୟତା ବାଣ୍ଟନ୍ତି ସହଭାଗୀ ସୀମାରେ ଚାଲୁଥିବା ଜଙ୍ଗଲରେ ବିଭିନ୍ନ ବନ୍ୟଜନ୍ତୁ ଏବଂ ସୌନ୍ଦର୍ଯ୍ୟର ପ୍ରାକୃତିକ ଦାଗ ରହିଥାଏ ଏକ ଗୁରୁତ୍ୱପୂର୍ଣ୍ଣ ଭୌଗୋଳିକ ଗୁଣ ଚିହ୍ନିତ ବଙ୍ଗୋପୋସାଗରରେ ଅଂଶୀଦାର ହୋଇଥିବା ଉପକୂଳ ଏହି ଦୁଇ ରାଜ୍ୟ ମଧ୍ୟରେ ସାମୁଦ୍ରିକ ପରସ୍ପରିକ ସମ୍ପର୍କକୁ ଆହୁରି ବଢ଼େଇଥାଏ ଏହା ସହିତ ବିଜୟନଗର ସାମ୍ରାଜ୍ୟ ବିରୁଦ୍ଧରେ ଗଜପତିଙ୍କ ଯୋଗୁଁ ଓଡ଼ିଶା ଏବଂ ଇଣ୍ଡୋନେସିଆର ପ୍ରାଚୀନ ସମ୍ପର୍କ ବହୁ ସୁଦୃଢ଼ ଥିଲା ବଙ୍ଗଳା ସହିତ ଓଡ଼ିଶାର ଭାଷା ବି ପଦ ହୋଇଥିଲା ଏବଂ ଉତ୍କଳ ଦିବସ ପାଳନର ନିଷ୍ପତ୍ତି ନିଆଯାଇଥିଲା ରାଉରକେଲାର ଶିଳ୍ପ ଟାଉନସିପ୍ ପ୍ରତିଷ୍ଠା କରିବାରେ ଜର୍ମାନୀ ଓଡ଼ିଶାକୁ ସହାୟତା ଯୋଗେଇଥିଲା ଏହା ସହିତ ସାମୁଦ୍ରିକ ବାଣିଜ୍ୟ ମଧ୍ୟ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି ପୂର୍ବ ଅପେକ୍ଷା ଦୁର୍ବଳ ପ୍ରଭାବ ପଡ଼ୁଛି ଏବଂ ସମ୍ପର୍କ ମଧ୍ୟ ସୃଷ୍ଟି କରୁଛି ବଙ୍ଗୋପ ମହାସାଗରରେ ଶକ୍ତି ହେତୁ କଳିଙ୍ଗ ଅଧିକ ପ୍ରଭାବଶାଳୀ ଥିଲା କିନ୍ତୁ ବର୍ତ୍ତମାନ ଆଉ ସେ ପ୍ରଭାବଶାଳୀ କାର୍ଯ୍ୟ କରିପାରୁନାହିଁ